ମୋର ପ୍ରିୟ ଖାଦ୍ୟ ପଖାଳ ଭାତ ମାଛ ଭଜା ପଖାଳ ଭାତରେ ଦହି ପଡ଼ିବ ଲେମ୍ବୁ ପଡ଼ିବ ଆଉ ଟିକିଏ ଲଙ୍କା ପଡ଼ିବ ଆଉ ମାଛ ସହିତ ରସୁଣ ଲେମ୍ବୁ ଟିକିଏ ଦଳା ହୋଇଥିବ ତା'ର ମଜା ନିଆରା